ହଁ ଆମ ଘର ପଛପଟେ ବଗିଚା କରାଯାଇଥିବା ସହିତ ପକ୍ଷୀମାନଙ୍କ ପାଇଁ ବସିବା ପାଇଁ ସୁନ୍ଦର ଝୁଲଣା ସୃଷ୍ଟି କରାଯାଇଛି ଯେଉଁଠି ପକ୍ଷୀମାନେ ଆସିକି ବସିକି ସେଇଠି ସେମାନେ ତାଙ୍କର ସମୟକୁ ଅତିବାହିତ କରିବେ ଆଉ ତା'ସହିତ ପକ୍ଷୀମାନଙ୍କ ପାଇଁ ଆମେ ଖାଇବାର ବ୍ୟବସ୍ଥା କରିଛୁ ପାଣି ରଖିବାର ବ୍ୟବସ୍ଥା ମଧ୍ୟ କରିଛୁ ଯାହାଫଳରେ ପକ୍ଷୀମାନେ ଆସିକି ସୁନ୍ଦରରେ ସେଇଠି ରହି ତାଙ୍କର ଜୀବନ ଶଯ୍ୟା କାଟିକି ସେମାନେ ତାଙ୍କ ସ୍ଥାନକୁ ଫେରିଯାଇପାରିବେ